ମୋର ପ୍ରିୟ ଅଭିନେତା ବାବୁଶାନ ବାବୁଶାନ ମୋର ପ୍ରିୟ ଅଭିନେତା ବାବୁଶାନର ସବୁ ଫିଲିମ୍ ମୋତେ ଭଲ ଲାଗେ ସେ ଭଲ ଭଲ ଫିଲିମ୍ ବନାଏ ଭଲ ଭଲ ଗୀତ ଗାଏ ତା'ର ସବୁ ଫିଲିମ୍ ମୋତେ ବହୁତ ଭଲ ଲାଗେ ତା'ର ସବୁ ଫିଲିମ୍ ଗୋଟେ ଗୋଟେ ଫିଲିମ୍ ମୁଁ ଦେଖିଲି ଭଲ ଆକ୍ଟିଂ କରୁଛି ଭଲ ରୋଲ୍ ପ୍ଲେ କରୁଛି ଭଲ ଭଲ କଥା କୁହେ ଆଉ ତା'ର ଷ୍ଟାଇଲ୍ ମୋତେ ସବୁଠାରୁ ବେଶି ଭଲ ଲାଗେ ଆଉ ଏତେ ସୁନ୍ଦର ଦେଖାଏ ବାବୁଶାନକୁ ମୋତେ ତ ବାବୁଶାନ ମୋତେ ବହୁତ ଭଲ ଲାଗେ ସେ ମୋର ଗୋଟେ ଭାଇ ଭଳିଆ ଲାଗୁଛି ମୋତେ ବାବୁଶାନକୁ ଦେଖିଲେ ମୁଇଁ ତାକୁ କହିବି ଆପଣଙ୍କ ଅଟୋଗ୍ରାଫ ଦିଅନ୍ତୁ ମୁଁ ତୁମର ବଡ଼ ଫ୍ୟାନ୍ ଆଉ ବାବୁଶାନର ଏତେ ସୁନ୍ଦର ସୁନ୍ଦର ଫିଲିମ୍ ଅଛି ସମସ୍ତେ ଦେଖିଲେ କହୁଛି ବାବୁସାନ ବହୁତ ଭଲ ଭଲ ଫିଲିମ୍ ବନାଏ ବହୁତ ଭଲ ଭଲ ଗୀତ ଗାଏ ବାବୁସାନର ଘର ବି ବହୁତ ଭଲ ଆଉ ସେ ଏତେ ସୁନ୍ଦର ଫିଲିମ୍ ବନାଏ ଯିଏ ବି ଦେଖିଲେ ତାର୍ ଫ୍ୟାନ୍ ହେଇଯିବ